ମୁଁ ଫସଲ କରିବାକୁ ବହୁତ ଭଲପାଏ କିନ୍ତୁ ପାଣିପାଗ କୀଟପତଙ୍ଗ ତାଙ୍କଠି ବିଶ୍ୱାସ ନାହିଁ ସେ କେତେବେଳେ ରୋଗ ହୋଇ ପୋକଜୋକ ହୁଅନ୍ତି ପାଣି ବି ଫସଲ ନଷ୍ଟ କରିଦିଏ ତେଣୁକରି ଗୋହି ଫୋହି କାଟିକିରି ମୁଁ ପାଣିଟାକୁ କାଟେ ଆଉ ଅଜୈବିକ ରାସାୟନିକ ପଦାର୍ଥ ନ ପକାଇକି ସାର ନ ପକାଇକି ମୁଁ ପତ୍ରରେ ସବୁ ତିଆରି କରେ ଏମିତି କି ନିମ୍ବପତ୍ର କୋଚିଲାପତ୍ର ଜଡ଼ାପତ୍ର ଅରଖପତ୍ର ଏ ପତ୍ର ସବୁ ନେଇକି ମୁଁ ତିଆରି କରିଥାଏ ଆଉ ଗୋମୂତ୍ର ନେଇକି ତାକୁ ବି ତିଆରି କରିକି ସାତ ଆଠଦିନ ଯାଏଁକେ ପାଣିରେ ସଢ଼େଇକି ତାକୁ ରଖେ ସେ ପତ୍ରଗୁଡ଼ା ଛିଞ୍ଚିଲେ ପାଣିଗୁଡ଼ା ସ୍ପ୍ରେ କଲେ ଗଛରେ ଗଛରେ ପୋକଜୋକ ହୁଅନ୍ତି ନାହିଁ ପାଣିଗୁଡ଼ା ପୋକଜୋକ ଯେଉଁ ସବୁ ମରିଯାନ୍ତି ଆଉ ଫସଲରୁ ପାଣି ଫାଣି କାଟିବା ପାଇଁକା ଗୋହି କରିବାକୁ ପଡ଼େ ବହୁତ କଷ୍ଟ କରିଥାଏ ସେଥିପାଇଁକା ଫସଲର ବହୁତ ଉପାଦାନ କରିବା ପାଇଁକା ବହୁତ ପ୍ରକାର ପରିଶ୍ରମ ପଡ଼େ ଆଉ ଫସଲ ଫୁସୁଲା କରିବା ପାଇଁକା ଗଛପତ୍ର ବି ବହୁତ ଔଷଧ ପ୍ରକାର ଖୋଜିବାକୁ ପଡ଼େ ଆମେ ରାସାୟନିକ ପଦାର୍ଥ ବଜାରରୁ ବ୍ୟବହାର କରୁନାହିଁ